ଏବେ ଆମ ରାଜ୍ୟ ଓଡ଼ିଶାରେ ଟାଟା ପାୱାର କେନ୍ଦ୍ରାପଡ଼ା ସ୍ଥିତ ମାର୍ସଘାଇରେ ଏକ ବଡ଼ ଲିମିଟେଡ଼୍ କମ୍ପାନୀ ଖୋଲିବାକୁ ଯାଉଛନ୍ତି ଏହାକୁ ନେଇକି ବହୁତ ନିଯୁକ୍ତି ସୃଷ୍ଟି ହେବ ଓ ନିଯୁକ୍ତି ପାଇବେ ବହୁତ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହାକୁ କାରବାର କରିବେ ଏହାଦ୍ଵାରା ବହୁତ କର୍ମଜୀବି ଲାଗିବେ ବହୁତ ଯୁବକ କର୍ମଜୀବି କରିବେ ତ ଟାଟା ପାୱାର ଏମିତି ଉନ୍ନତମୂଳକ କାର୍ଯ୍ୟ ପାଇଁ ମଡ଼େଲ ସରକାରଙ୍କୁ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ